ହ୍ୟାଲୋ ହ୍ୟାଲୋ କୁହନ୍ତୁ ହଉ କି ଫୋନ୍ ଦରକାର ଆପଣଙ୍କର ଓପୋ ଅଛି ଭିବୋ ଅଛି ନୋକିଆ ଅଛି ଆଇଫୋନ୍ ଅଛି କେତେ ଟଙ୍କା ଆପଣ ନେବାକୁ ଚାହୁଁଚନ୍ତି ଦୁଇ ହଜାରରୁ ଆରମ୍ଭ କରିକି ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ବି ଅଛି ଭିଭୋ ଫୋନଟା ହବ ଦଶ ହଜାର ସବ ସବୁ ସବୁ ଓକେ ଆପଣ ଆଗେ ଆସନ୍ତୁ ଦେଖିବେ ତାପରେ ଦେଖିକି ନେବେ ଆଉ ଗ୍ୟାରେଣ୍ଟି ଟୁ ଦୁଇ ବର୍ଷ କଲର୍ ହଁ କଲର୍ ଅଛି ତିନିଟା ଏ ବ୍ଲାକ୍ ଅଛି ପିଙ୍କ ଅଛି ଆଉ ବ୍ରାଉନ ଅଛି ହ୍ୱାଇଟ୍ ଅଛି ଆପଣ କଣ ନେବେ ଆସନ୍ତୁ ଦେଖିବେ ଦୋକାନ ବୁଲିବେ ଦେଖିକି ନେବେ ଆଉ ହଁ ଲୋନରେ ନେଇପାରିବେ ନାଇଁ ପଇସା କାହିଁ ପଡ଼ିବ ଆପଣ ମାସକୁ ମାସ କିସ୍ତି ଅନୁସାରେ ଦେବେ ଦେଇକି ଆପଣ ଫୋନ୍ ନେବେ ଆଉ

ହଁ ମାସକୁ ମାସ ହଜାର ଟଙ୍କା ଲେଖା ଦେଇକି ନେଇଯିବେ ଆଉ ହଁ ହେଇପାରିବ ଆପଣ ଆଗେ ଆସନ୍ତୁ ଦୁଇ ବର୍ଷ ଆଜ୍ଞା ଆସନ୍ତୁ ଆଉ କଣ କେଉଁ ଦିନ ତାହେଲେ ଆସିବେ କେତେବେଳେ ଆସିବେ ମୋତେ କହିକି ଆସିବେ କି ଫୋନ କରିକି କଲ୍ କରିକି ଆସିବେ ମୁଁ ଦୋକାନରେ ଥିବି ନଥିବି ହଉ ତାହେଲେ ହଁ ହଁ ରଖନ୍ତୁ ହଁ ଫିଟି ନବ